ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ଚାନ୍ଦୁଆ ଟ୍ରେନିଙ୍ଗ ଏବେ ମୁଁ ଚାନ୍ଦୁଆ ଟ୍ରେନିଙ୍ଗରେ ଏବେ ମୁଁ ଭାଗ ନେଇଛି ଏହା ପ୍ରତ୍ୟେକ ପନ୍ଦର ଜଣ ଲୋକଙ୍କ ଗୋଷ୍ଠୀ ନେଇ ତିଆରି ହୋଇଛି ଏଥିରେ ପ୍ରତିମାସରେ ହଜାର ଟଙ୍କା ଲେଖାଏଁ ଆମକୁ ପ୍ରଦାନ କରାଯାଉଛି ଶିଖିବା ପାଇଁ ଏବଂ ଏହା ଛଅମାସ ଧରି ଚାଲି ଶେଷ ହୋଇଛି ଛଅମାସ ପରେ ଏଥିରେ ଏକ କାର୍ଡ଼ ମିଳୁଛି ଯେଉଁ କାର୍ଡ଼ ଦ୍ୱାରା ଆମେ ଥାର୍ଟି ପରସେଣ୍ଟ ଅଫ୍ ପାଇପାରିବା ଋଣ ମାଧ୍ୟମରେ ଥାର୍ଟି ପରସେଣ୍ଟ ଅଫ୍ ପାଇପାରିବା ତେଣୁ ଏହାକୁ ଶିଖିବାପାଇଁ ଅନେକ ଲୋକ ଉତ୍ସାହିତ ହେଉଛନ୍ତି କିମ୍ବା ଏହାକୁ ଶିଖି ନିଜର ନିଜର ପରିବହନ ନିଜେ ତୁଲାଉଛନ୍ତି ନିଜେ ଶିଖି ନିଜ ଗୋଡ଼ରେ ଠିଆ ହେବାକୁ ଚାହୁଁଛନ୍ତି ଏହା ଏକ ପିପିଲିର ପ୍ରସିଦ୍ଧ ଜିନିଷ ପୁରୀର ଥିବା ପିପିଲିର ପ୍ରସିଦ୍ଧ ବହୁତ ମଧ୍ୟ ଏହାକୁ ଆମେ ନିଜେ ଶିଖି ନିଜେ ବିକ୍ରି କରିବା ବା ନିଜ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବା